ମୁଁ ପଶୁମାନଙ୍କୁ ସହିତ ମୋର ଭଲ ସମ୍ପର୍କ ଅଛି ଆମେ ରଖିଛୁ ଯେଉଁ ଗୁହାଳେ ଗାଈ ସବୁର ରଖିଛୁ ତା ନାଁ ଗୋଟିଏ ଗାଈ ତା ନାଁ ବଉଳା ସେ ବଉଳା ଗାଈ ହେଉଛି ଅତି ଭଲ ଗାଈ ତାହା ଭଲ କ୍ଷୀର ଦିଏ ତାକୁ ଗୁହାଳକୁ ମୁଁ ମଧ୍ୟ ସଫା ସୁତୁରା ସବୁବେଳେ ରଖେ ଆଉ ବର୍ଷା ଦିନେ ଯେଉଁ ମଶା ନହେବା ପାଇଁ ମଶାଧୂପ ବି ମୁଁ ରାତିରେ ଦିଏ ଆଉ ସେହି ଗାଈ ହେଉଛି ଖରା ଦିନେ ତାକୁ ଗାଧୋଇ ଦିଏ ଆଉ ସେହି ଗୁହାଳ ମଧ୍ୟ ଅତି ବେଶୀ ଗରମ ହେଲେ ଆଉ ଫ୍ୟାନ୍ ମଧ୍ୟ ର ମଧ୍ୟ ବ୍ୟବସ୍ଥା ରଖିଛି ଉପରେ ଫ୍ୟାନ୍ ଲଗାଇକି ସେ ପବନ ତାକୁ ଖୁଆଏ ଏହିପରି ତାକୁ ମୁଁ ଭଲ ଭାବରେ ତାକୁ ପାଳିକି ରଖିଛି